ହଁ ସାର୍ ହଁ ସାର୍ ହ୍ୟାଲୋ ହଁ ସାର୍ ହଁ ସାର୍ ହଁ ସାର୍ ହଁ ସାର୍ ବୁଲିବାପାଇଁ ପାର୍କ ଅନ୍ୟାନ୍ୟ ପାର୍କ ମାନେ ଏ ଚନ୍ଦନ ପୋଖରୀ କିମ୍ବା ଆମର ଜୟପୁର ଘାଟି ଉପରେ ଗୋଟେ ରାଣୀ ପାର୍କ ବୋଲି ଯାଗା ଅଛି ଆମର କୋଲାବ ନଦୀ ଅଛି ଧାନତୋଳା ବ୍ରିଜ୍ ଅଛି ରେଲୱେ ଷ୍ଟେସନ୍ ଅଛି ଅନ୍ୟାନ୍ୟ ଇତ୍ୟାଦି ବୁଲିବା ଯାଗା ଅପେକ୍ଷା ଅଛି ସାର୍ ବାହାରେ ବି ଅଛି ଆମ ଦେଓମାଳି ରାଣୀ ଡୁଡ଼ୁମା କିମ୍ବା ପୁଞ୍ଜି ସେଲ୍ ଇତ୍ୟାଦି ଭଲ ଭଲ ପ୍ଲେସ୍ଟା ହେଉଛି ସାର୍ ଆମ କୋରାପୁଟରୁ ଏଣ୍ଟ୍ରି ଜଷ୍ଟ୍ ଉପରେ ଜୟପୁର ଘାଟି ଉପରେ ଯିବାପାଇଁ ସେପାଖେ ଅଛି ସାର୍ ହଁ ଭଲ ବୁଲିବା ଯାଗା ହେଉଛି ସାର୍ ଆମ ଦେଓମାଳି ଦେଓମାଳି ଆଉ ରାଣୀ ଡୁଡ଼ୁମା ଡୁଡ଼ୁମା ୱାଟର୍ଫଲ୍ ସେ ପାଖରେ ଭଲ ପାର୍କିଂ କରିବାକୁ ଖାଇବା ପିଇବା ନିଶ୍ଚୟ ଭଲ ରେଷ୍ଟୋରାଣ୍ଟ୍ମାନେ ରହିବା ପାଇଁ ବି ସେ ଭଲ ସାର୍ ପ୍ଲେସ୍ଟା ଦେଖିବାପାଇଁ ବି ବହୁତ ଭଲ ଲାଗିବ ତ ହଁ ସାର୍ ଗାଡ଼ି ଅଛି କାର୍ ଆପଣ ବୁକିଂ କରିଦେଲେ ହେଇଯିବ ସାର୍ ମୋର ତ ନା ଆମ ଡ୍ରାଇଭର୍ ଗୁଡ଼ା ଅଛନ୍ତି ତାଙ୍କେ କହିଦେବେ ହଁ ସାର୍ ଏ କୋରାପୁଟରେ ତ କିଲୋମିଟର୍ ଅନୁସାରେ ନେଉଛନ୍ତି କିଲୋମିଟର୍ ହେଉଛି ଷୋଳ ଷୋଳ ପନ୍ଦର ଲେଖାଁ ନେଉଛନ୍ତି ତା'କୁ ବୋଲର୍ ହେଉଛି ପନ୍ଦର ଲେଖାଁ ନେଉଛନ୍ତି ଆଉ ସ୍କର୍ପିଓ ସ୍କର୍ପିଓ ବୋଲେ ପନ୍ଦର ପନ୍ଦର ଲେଖାଁ ନେଉଛନ୍ତି ଆଉ କିଲୋ କିଲୋମିଟର୍କୁ ଧରିକି ନା ନେଉଛନ୍ତି ସାର୍ ଠିକ୍ ଅଛି ନାଇଁ ଆମେ ମୁଁ ବି ଆସିପାରିବି ସାର୍ ହଁ ସାର୍ ସେଇଠି ବୁଲିବାପାଇଁ ବହୁତ ଭଲ ଅଂଶ ଲାଗିବ ଫ୍ୟାମିଲି ସାଙ୍ଗେ ତ ବହୁତ ଭଲ ଲାଗଛି ହଁ ସାର୍ ହଉ ଖାଇବା ପିଇବା ମିଶା ସିଟି ହୋଟେଲ୍ ଫୋଟେଲ କ'ଣ ଇତ୍ୟାଦି ସବୁପ୍ରକାର ଥାଏ ହଁ ସାର୍ ସବୁ ସୁବିଧା ଅଛି ନାଇଁ ସାର୍ କିଛି ଅସୁବିଧା ହେବନି ଠିକ୍ ଅଛି ସାର୍ କାଟି ଦେଉଛି କାଟିଦେବି